ହ୍ୟାଲୋ ଆଜ୍ଞା କୁହନ୍ତୁ ନମସ୍କାର ନମସ୍କାର କୁହନ୍ତୁ ହଁ ଆମର ଷ୍ଟଲ୍ରେ ଆମେ ରଖିଛୁ ପର ପିସ୍ ଦଶ ଟଙ୍କା ରଖିଛୁ ବରା ସିଙ୍ଗଡ଼ା ସବୁ ରଖିଛୁ ଆମେ ଆଳୁଚପ ହୁଁ ହୁଁ ଅ ହଁ ସେଆଡ଼େ ଯଦି ଶସ୍ତା ତାହେଲେ ଆମେ ଠିକ ଅଛି ସୁବିଧା ଦେଖିକି ଯିବୁ ଆଉ ଆମର ତ ଏଠି ଲୋକ ସଂଖ୍ୟା ଟିକେ କମ୍ ମୁଁ ଯେଉଁ ଜାଗାରେ ମାନେ ଷ୍ଟଲ୍ ପକେଇଛି ତାପରେ ଏଠି କିନ୍ତୁ ଆମେ କ୍ଵାଲିଟି ଜିନିଷ ଦେଉଛୁ ବୋଲି ଦଶ ଟଙ୍କା ରଖିଛୁ ଆଉ ନିଶ୍ଚିନ୍ତ ଆମେ ଯିବୁ ଆପଣଙ୍କର ସେଠିକି ଯଦି ସୁବିଧା ହବ ଆପଣ ଯଦି ସୁବିଧା ଯୋଗେଇ ଦେଇପାରିବେ ତାହେଲେ ଆମେ ଯାଇକିରି ସେଠି କରିବୁ କ'ଣ ଅଛି କିଛି ଅସୁବିଧା ନାହିଁ ଆପଣ ଯଦି ଅଧିକ କ୍ଵାଣ୍ଟିଟି ନେବେ ତାହେଲେ ଟଙ୍କାଟେ କମ୍ କରିଦେଇପାରେ ନହେଲେ ନା ମୁଁ ମୋତେ ପୋଷେଇବନି କିଛି ବି ହୁଁ ଯଦି ଆପଣ ଅଧିକ କ୍ଵାଣ୍ଟିଟି ନେବେ ତାହାଲେ ଟଙ୍କାଟେ ହିସାବରେ ମୁଁ କମ୍ କରିଦେବି କିଛି ଅସୁବିଧା ନାହିଁ ହେଲା ହଁ ଅ ହଉ ହଉ ଠିକ୍ ଅ ହଁ ଠିକ୍ ଅଛି ଆପଣ ଯଦି ସୁବିଧା କରେଇଦେବେ ଯଦି ଆଉ ଆମେ ତ ଏଠି ସବୁ ସପରିବାର ଏଠି ସବୁ ରହିଛୁ ଆଉ ଯଦି ଆପଣ ସୁବିଧା କରିଦେବେ ତାହେଲେ ଆମେ ଯାଇକିରି ସେପଟେ ନିଶ୍ଚିନ୍ତ ଭାବରେ ବେପାର କରିବୁ ଆଉ ହଉ ଠିକ୍ ଅଛି ଆଜ୍ଞା ଆଜ୍ଞା